ବୌଦ୍ଧ ଜିଲ୍ଲାରେ ଏପର୍ଯ୍ୟନ୍ତ କିଛି ସ୍ଥାନୀୟ ହାଉସିଂ ବିକଳ୍ପ ହେଉଛି ହାଉସିଂ ମାର୍କେଟ ଯାହାଦ୍ୱାରା କି ଲୋକମାନେ ବହୁତ ସୁବିଧା ପାଇପାରନ୍ତି ଯେଉଁ ମାର୍କେଟ ବର୍ଷା ସମୟରେ ସେମାନେ ସୁ ସୁବିଧା ମାଧ୍ୟମରେ ନିଜର ପନିପରିବା ବିକ୍ରୟ କରିପାରନ୍ତି ଲୋକମାନେ ମଧ୍ୟ ବହୁତ ସୁବିଧା ପାଆନ୍ତି ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନାହଁ